ମୋର୍ ଲେଖ୍ବାର୍ ଲାଗି ଆଇଡ଼ିଆ ବହୁତ୍ କିଛି ଅଛି ଆରୁ ମୁଇଁ ସେଇ ସେଟାକେ ଆନି ପାରି ଯେ ଯେନ୍ଟାକି ବଜାର୍ ରେ ଚାଲୁଛେ ସଙ୍ଗୀତଗୁଡ଼ାକ ସେଇ ସବୁରୁ ମୁଇଁ ଏବେ ଆନି ପାରିଛେ ଆରୁ ଦେଖି କରି ବଜାର୍କେ ଦେଖିକିରି ଯାହାକି ଚଲୁଛେ ସେ ନେଇକିରି ମୁଇଁ ସଙ୍ଗୀତ ଲେଖୁଛେ ଆରୁ ମୁଇଁ ଅନେକ୍ ପ୍ରକାର୍ ସବୁ କିଛି ଲେଖୁଛେ ସମ୍ବଲପୁରୀ ଲେଖିପାରୁଛେ କୀର୍ତ୍ତନ ଗୀତ୍ ଲେଖିପାରୁଛେ ଆର୍ ଅନ୍ୟାନ ଗୀତମାନେ ବି ଲେଖିପାରୁଛେ ଆର୍ ସବୁ ସେଇଟାକେ ମୋର୍ ଲେଖ୍ବାର୍ ଲାଗି ମୋର୍ ବହୁତ୍ ପସନ୍ଦ ଲାଗ୍ସି ଆର୍ ମୁଇଁ ସେଟାକେ ଲେଖି ଲେଖି ମୁଇଁ ରଖିଛେ ମୋର୍ ଅନେକ୍ ପ୍ରକାର୍ ଗୀତମାନେ ଅନେକ୍ ଗାୟକ୍ମାନେ ଗାଇକିରି କ୍ୟାସେଟ୍

ସମସ୍ତେ ଜାନିପାରିଛନ୍ ଆର୍ ମୁଇଁ ଗଲା ସେଟା ଶୁନିକିରି ଖୁସି ଲାଗୁଛୁଁ